ମୋର ନାମ ହେଉଛି କମଳଲୋଚନ ରଣା ମୁଁ ନୟାଗଡ଼ ଜିଲ୍ଲାର ଏକ ଛୋଟିଆ ଗ୍ରାମ ତାଳକଣିରେ ରୁହେ ଏବଂ ମୁଁ ଜଣେ କୃଷି ପରିବାରର ଲୋକ ଅଟେ ମୁଁ କୃଷି କାର୍ଯ୍ୟ ବି କରେ ଆଜିର ଯୁବପିଢ଼ୀ ବା ଭବିଷ୍ୟତ ପିଢ଼ୀକୁ ମୁଁ ଏତିକି କହିବାକୁ ଚାହେଁ କୃଷି ବଞ୍ଚିଲେ ଦେଶ ବଞ୍ଚିବ ଦେଶ ବଞ୍ଚିଲେ ଜୀବନ ବଞ୍ଚିବ କୃଷି କାର୍ଯ୍ୟ ଦ୍ୱାରା ସମସ୍ତଙ୍କୁ ଖାଦ୍ୟ ମିଳିଥାଏ ତେଣୁ ଆଜିର ଦୁନିଆରେ ଜନସଂଖ୍ୟା ବୃଦ୍ଧି ଘଟୁଛି ଏବଂ କୃଷି କାର୍ଯ୍ୟ କମ ହେଉଛି ଯାହାଫଳରେ ଭବିଷ୍ୟତରେ ଖାଦ୍ୟର ସଙ୍କଟ ଦେଖାଯିବ ସେଥିପାଇଁ ଆଜିର ଯୁବ ପିଢ଼ୀମାନେ କୌଣସି ଚାକିରି ପଛରେ ନ ଗୋଡ଼ାଇ ଏହି କୃଷିକାର୍ଯ୍ୟ କଲେ ନିଜେ ବଞ୍ଚିବା ସହିତ ଅନ୍ୟକୁ ବି ବଞ୍ଚାଇ ପାରିବେ ଆଜିକାଲି ତ ସରକାର କୃଷି ପାଇଁ ବହୁତ ସୁବିଧା କଲେଣି ତେଣୁ ଆଧୁନିକ ଉପାୟରେ ଭବିଷ୍ୟତର ପିଢ଼ୀମାନେ ଏହି ଉପାୟରେ କୃଷିକାର୍ଯ୍ୟ କଲେ ଭଲ ରୋଜଗାର କରିପାରିବେ